ଆମେ ଅଧିକାଂଶ ଗଛ ଆମର ଯେଉଁ ଅଛି ଯେଉଁଟା ବଗିଚା ତା ଦେହରେ ସେ ଗଛ ଗୁରା ଯେଉଁଗୁରା ଲାଗିଛି ତା ଦେହରେ ଆମେ ଅଧିକାଂଶ ସାର ଦଉ ସାର ଦେବା ଦ୍ଵାରା ଯେଉଁଟା କି ଆମର ଭଲ ଫସଲ ଫଳ ଫଳ ଫଳ ମୂଳ ହଉ କି ଯାହା ଫୁଲ ହେରିକା ହଉ ସେଗୁରା ସବୁ ଫୁଟେ ଭଲସେ ଆଉ ଗୋବର ଖତ ଦେଲେ ବି ସେଇଟା ସେଇଟା ଓ ଚା ପତି ଗୁଣ୍ଡ ବି ଦେଲେ ସେଇଟା ଭଲ ହୁଏ ଏମତି ବିଭିନ୍ନ ପ୍ରକାରର ଜିନିଷ ଅଛି ଯେଉଁଟା କି ଆମେ ଦେଲେ ଯେଉଁଟା କି ଗଛ ଗଛ ହେରିକା ସବୁ ଭଲ ରୁହେ ଓ ୟା ଦ୍ଵାରା ଲୋକମାନେ ଆମେ ଆମେ ତାକୁ ସାର ଫାର ଯେଉଁଟା କି ଦେଲା ଦ୍ଵାରା ଆମକୁ ବି ବହୁତ ପ୍ରକାର ବେନିଫିଟ୍ ହୁଏ ଯେମିତି କି ଫଳ ମୂଳ ହଉ ଆମେ ତାକୁ ଯେଉଁଟା କି ବାହାରୁ କିଣିକି ଖାଉଥିଲୁ ତାକୁ ଆମେ ଏବେ ନିଜ ଘରେ ଗଛରେ ଖାଇ ପାରୁଛୁ ବାହାର କରିକି ଓ ତାକୁ ଆମେ ଆ ଏମିତି ବି କରିପାରିବା ଯେମିତିକି ଆମେ ନିଜେ ଯେଉଁ ଜିନିଷ ବାହାରୁ ଯେତେ ଟ ଅଧିକ ଟଙ୍କା ଦେଇକି କିଣୁଥିଲୁ ସେଇ କଷ୍ଟ୍ ଟା ବି ଆମର ବଞ୍ଚିଯାଉଛି ୟା ଦ୍ଵାରା ଏଥିରେ ଅଳ୍ପ କେତେ ପାଇସାରେ ଖତ ସାର ସବୁ ମିଳିଗଲା ଦ୍ଵାରା ଆମେ ଆକୁ ବାହାରୁ ବି ଆଉ ଏତେ କିଣିବା ଦରକାର ହଉ ନାହିଁ ଓ ଆମେ ନିଜ ଘରେ ନିଜେ ନିଜେ ଯେତେବେଳେ ଇଛା ସେତେବେଳେ କାଢ଼ିକି ଖାଇ ପାରୁଛୁ ଓ ଫଳ ମୂଳ ହଉ ଯେଉଁଟା କି